ଆମର ଇଲେକ୍ଟ୍ରିକ୍ ମାନେ ଯେଉଁଟାକି ଆପିତିତ ଆମର ଦେହ ପାଇଁ ଖରାପ ଥାଏ କାରଣ ଆମର ଆମେ ପ୍ଲା ପ୍ଲାଷ୍ଟିକ୍ ପ୍ଲାଷ୍ଟିକ୍ ହ୍ୟାଣ୍ଡ ହ୍ୟାଣ୍ଡ ଗ୍ଲୋଭ୍ସ ବ୍ୟବହାର କରିବା ଉଚିତ କାରଣ ପ୍ଲାଷ୍ଟିକ୍ ହ୍ୟାଣ୍ଡ ଆମେ ବ୍ୟବହାର କରିବୁ ବୋଲେ ଆମେ ଆମଟି ସଫ୍ଟ ବି ହେଇପାରେ ଯାହାକି ଆମ ଆମେ ଆମ ଶରୀରରେ ସଫ୍ଟ ପରିମାଣ ଅଧିକ ହୋଇପାରେ ସେଥିପାଇଁ କହୁଛି ସଫ୍ଟ ପରି ବ୍ୟବହାର କରିବା ଉଚିତ